ଆଜିକାଲି ବ୍ୟବହାର ହୋଇଥିବା ସବୁଠୁ ଅଧିକ ମୋବାଇଲ୍ ଆପ୍ ଗୁଡ଼ିକୁ କେତେକ ଭାଗରେ ବିଭକ୍ତ କରାଯାଇଛି ଯେପରିକି ସୋସିଆଲ୍ ମିଡ଼ିଆ ଆପ୍ ପେମେଣ୍ଟ ଆପ୍ ଏମିତି ଏଣ୍ଟରଟେନମେଣ୍ଟ ଆପ୍ ଏମିତି ବହୁତ ପ୍ରକାର ଆପ୍ ଗୁଡ଼ିକ ଅଛି ସେଥିମଧ୍ୟରୁ ସୋସିଆଲ୍ ମିଡ଼ିଆ ଆପ୍ ଭିତରେ ବ୍ୟବହାର କରାଯାଉଛି ଇନଷ୍ଟାଗ୍ରାମ୍ ଫେସବୁକ୍ ୟୁଟ୍ୟୁବ୍ ଚିଙ୍ଗାରୀ ଆଉ ସ୍ନାପ୍ଚାଟ୍ ଆଦି ଇତ୍ୟାଦି ସୋସିଆଲ୍ ମିଡ଼ିଆ ଲାଭ ବ୍ୟବହାର କରାଯାଉଛି ଆଉ ସେଥିମଧ୍ୟରୁ ଅନ୍ୟ କିଛି ପେମେଣ୍ଟ ମାନ ପେମେଣ୍ଟ ପାଇଁ ବ୍ୟବହାର କରାଯାଉଛି କିଛି ଆପ୍ ଫୋନ୍ପେ ଗୁଗଲ୍ ପେ ପେଟିଏମ୍ ଭୀମ ପାଇଁ ଆଉ ଏୟାର୍ଟେଲ୍ ପେମେଣ୍ଟସ୍ ବ୍ୟାଙ୍କ ଇତ୍ୟାଦି ପେମେଣ୍ଟସ୍ ବ୍ୟାଙ୍କ ବ୍ୟବହାର କରାଯାଉଛି ଯାହାଫଳରେ କି ଯାହାଫଳରେ କି ଆମର ପେମେଣ୍ଟସ୍ ପାଇଁ ପଇସା ଉଠାଇବା ପଇସା ରଖିବା ପାଇଁ ବ୍ୟାଙ୍କକୁ ଯିବାକୁ ହେଉଥିଲା ବ୍ୟାଙ୍କ ଆଉ ପୋଷ୍ଟାଲ ଯିବାକୁ ହେଉଥିଲା ସେଥିପାଇଁ ସୋସିଆଲ୍ ମିଡ଼ିଆ ଆପ୍ ଦ୍ୱାରା ମନି ଟ୍ରାନ୍ସଫର୍ ୱିଥଡ୍ରଲ୍ ଡିପୋଜିଟ୍ ଅତି ସହଜରେ ହେଇପାରୁଛି ଏଥିପାଇଁ ସେଥିପାଇଁ ସୋସିଆଲ୍ ମିଡ଼ିଆ ଆପ୍ ଠାରୁ ଟ୍ରାଞ୍ଜାକ୍ସନ୍ ଆପ୍ ଟ୍ରାଞ୍ଜାକ୍ସନ୍ ଅଧିକା ହେଇପାରୁଛି ଆଉ ପଇସାପତ୍ରରେ ଟ୍ରାଞ୍ଜାକ୍ସନ୍ ଅଧିକା ହେଇପାରୁଛି ସେଥିପାଇଁ ଆମେ ବହୁତ ଉପକୃତ ହେଉଛୁ ଏଣ୍ଟରଟେନମେଣ୍ଟ ଆପ୍ ଏଣ୍ଟରଟେନମେଣ୍ଟ ଆପ୍ ଯେପରି ୟୁଟ୍ୟୁବ ୟୁଟ୍ୟୁବ ଫାଙ୍କା ସମୟରେ ଲୋକମାନେ ବ୍ୟସ୍ତ ବିବ୍ରତା ଭିତରେ ଫାଙ୍କା ସମୟରେ ସେମାନଙ୍କୁ ଚିଡ଼ି ଚିଡ଼ାପଣ ଅନୁଭବ ହୋଇଥାଏ ସେଥିପାଇଁ ଆମେ ୟୁଟ୍ୟୁବ ଭଳି କେତେକ ସୋସିଆଲ ମିଡ଼ିଆ ଆଉ ବ୍ୟବହାର କରିଥାଉ ଯାହାଫଳରେ କି ନିଜର ମନୋରଞ୍ଜନ ହେବା ସହିତ ମନ ମଧ୍ୟ ଖୋଲା ହୋଇଥାଏ ପ୍ରଫୁଲ୍ଲିତ ହୋଇଥାଏ ଆଉ ଯେପରିକି ଆପ୍ ଭିତରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ହେଉଛି ଇନଷ୍ଟାଗ୍ରାମ ଯାହାଫଳରେ କି ଲୋକମାନେ ନିଜର ନିଜର ପ୍ରତି ପ୍ରତିଭାକୁ ବାହାରକୁ ଜାଗ୍ରତ କରିବାକୁ ଜାଗ୍ରତ କରିପାରୁଛନ୍ତି ଏମିତିକି ବହୁତ ଏହାର ମୋବାଇଲ୍ ବ୍ୟବହାର କରିବାର କିଛିଟି କ୍ଷତି ମଧ୍ୟ ଭଲ ହେଲେ ମଧ୍ୟ କିଛି କ୍ଷତି ପଏଣ୍ଟ ରହୁଛି ଯାହାକି ମୋବାଇଲ୍ ବାହାରୁଥିବା ୟୁଭିରେ ଆମ ସମାଜରେ ବହୁତ ପ୍ରଭାବ ପକାଉଛି ଯାହାଫଳରେ କି ପଶୁପକ୍ଷୀ ଆଉ ମାନେ ଆମଠାରୁ ପଶୁପକ୍ଷୀମାନେ ଅଧିକ ପ୍ରଭାବିତ ହେଉଛନ୍ତି ଯାହାଫଳରେ କି ଧୀରେ ଧୀରେ ପକ୍ଷୀମାନଙ୍କ ସଂଖ୍ୟା କମିବାରେ ଲାଗିଛି ଆଉ ଏମିତିକି ବହୁତ ପ୍ରକାର ପକ୍ଷୀ ବିଲୁପ୍ତ ମଧ୍ୟ ହୋଇଗଲେଣି ଏହା ବ୍ୟତୀତ ଏହାର ଲକ୍ଷଣ ଭଲ ଭଲ ମାନେ ଯାହାଫଳରେ କି ଆମେ ବହୁତ ଉପକୃତ ହେଉଚୁ ଯେପରିକି ଫୋନ୍ପେ ଗୁଗଲ୍ ପେ ଅର୍ ଆମାଜନ୍ ଏମିତି ବହୁତ ଆମେ ଉପକୃତ ହେଉଛୁ ଯାହାଫଳରେ କି ଆମକୁ ମନି ଟ୍ରାନ୍ସଫର୍ ଆଉ ଟ୍ରାଞ୍ଜାକ୍ସନ୍ କରିବା ପାଇଁ ବ୍ୟାଙ୍କ୍ ଆଉ ପୋଷ୍ଟାଲ ଆଗରେ ଧାଡ଼ିରେ ଠିଆ ହେବାକୁ ପଡ଼ୁଥିଲା ଏବେ କିଛି ସମୟ ଖେଳ ମଧ୍ୟରେ ଗୋଟେ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍ କରାଯାଇପାରୁଛି ଏଥିହେଉଛି ମୋବାଇଲ୍